ଦୌଡ଼ିବାକୁ ବହୁତ ଭଲ ଅଭ୍ୟାସ ଏହା ଦ୍ୱାରା ଆମର ଦେହ ବହୁତ ଭଲ ରୁହେ ଆଉ ଆମେ ସର୍ବଦା ନିରୋଗୀ ହୋଇକି ରହିଥାଉ ଏହା ଦ୍ଵାରା ଆମର ଶରୀରକୁ ବହୁତ ଭଲରେ ରଖିବା ପାଇଁ ସାହାଯ୍ୟ କରିଥାଏ ଏହା ଏକ ମେଡ଼ିସିନ୍ ଟାଇପ୍ର ଦେହ ପ୍ରତି କାମ କରେ ବୋଲି କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ ଆମେ ସବୁଦିନ ସାଙ୍ଗସାଥି ସାଙ୍ଗରେ ମିଳିମିଶିକରି ଆମେ ଦୌଡ଼ିବା ପାଇଁ ଯାଉ ଆମେ ଦିନକୁ କିଛି ନ ହେଲେ ଗୋଟେ ଏକରୁ ଦୁଇ କିଲୋମିଟର୍ ପାଖାପାଖି ଦୌଡ଼ିବା ଅଭ୍ୟାସ କରୁ ଦୌଡ଼ିବା ସମୟରେ ମଧ୍ୟ ଆମେ ମଜା ମଜ୍ଲିସ୍ରେ ସାଙ୍ଗ ସାଥି ମେଳରେ ଦୌଡ଼ିବା ଟାଇମ୍ଟା ସରିଯାଏ ଜାଣିପାରୁନାହୁଁ ଦୌଡ଼ିିବା ଏକ ବହୁତ ଭଲ ଅଭ୍ୟାସ ଏବଂ ଏହା ଦ୍ୱାରା ଆମେ ସାଙ୍ଗସାଥିମାନେ ସବୁଦିନ ଆମେ ସକାଳ ଟାଇମ୍ରେ ଏବଂ ସନ୍ଧ୍ୟା ଟାଇମ୍ରେ ଏକାଠି ଦୌଡ଼ିବା ପାଇଁ ଆମେ ଯାଉ ଏହା ଦ୍ୱାରା ଆମର ସାଙ୍ଗସାଥି ସମସ୍ତଙ୍କର ଦେହ ଫେହ ସବୁ ବହୁତ ଭଲରେ ଥାଏ ଦୌଡ଼ିବା ଦ୍ୱାରା ବହୁତ ଦେହକୁ ପୁରା ଜୋଷ୍ ବା ଶକ୍ତିଟା ଆସିଥାଏ ଆଉ ଦେହ ପୁରା ସବୁବେଳେ ଠିକ୍ ଥାଏ ଆମେ ସାଙ୍ଗସାଥି ମେଳରେ ଯାଇ ପୁରା ମଜା ମଜ୍ଲିସ୍ରେ ଜୋକ୍ସ ଫୋକ୍ସ କରିକରି ସବୁଦିନ ସକାଳଠୁ ଆରମ୍ବ କରିକରି ଆମେ ମିନିମମ୍ କିଛି ନ ହେଲେ ଗୋଟେ ଅଧଘଣ୍ଟା ଲେଖା ଟାଇମ୍ରେ ଆମେ ରନିଙ୍ଗ୍ କରିବାରେ ବିତାଇଥାଉ ଆଉ ଏତିକି ଭିତରେ ଆମର ସାଙ୍ଗସାଥିମାନେ ମଜାଳିଆ ଜୋକ୍ସଗୁଡ଼ାକ ମଝି ମଝିରେ କହିଥାନ୍ତି ଚାରି ପାଞ୍ଚ ଜଣ ଅଛନ୍ତି ଇଏ କହୁଥିଲେ ସିଏ କହୁଥିବ ସିଏ କହୁଥିଲେ ମୁଁ କହୁଥିବି ଏମିତି ହୋଇ ହୋଇକରି ସେ ରନିଂର ବଲେ ଦୌଡ଼ିବା ଟାଇମ୍ଟା ଆମେ ଜାଣି ପାରୁନୁ ଏହା କରିବା ଦ୍ୱାରା ଆମର ସାଙ୍ଗସାଥୀଙ୍କ ସହିତ ସମ୍ପର୍କ ତ ଭଲ ରହିବା ସହିତ ଦେହ ମଧ୍ୟ ବହୁତ ଭଲରେ ରହିଥାଏ ଦୌଡ଼ିବା ଦ୍ୱାରା ଆମର ଶରୀର ବା ଦେହର ବହୁତ କିଛି ଉପକାର ହୋଇଥାଏ ଏହା ଆମମାନଙ୍କ କରିବା ସହିତ ଦେଶବାସୀ ସମସ୍ତେ କରିବା ବହୁତ ଭଲ ସମସ୍ତଙ୍କର ଦେହ ପାଇଁ ଏହା ବହୁତ ଭଲ ଅଟେ ତେଣୁକରି ସମସ୍ତ ସାଙ୍ଗସାଥି ମା' ବାପା ଭାଇ ଭଉଣୀମାନେ ସବୁବେଳେ ଦୌଡ଼ିବା ଅଭ୍ୟାସ କରିବା ଦରକାର ଏହାଦ୍ୱାରା ସମସ୍ତଙ୍କର ଦେହ ପୁରା ସଠିକ୍ ବା ନିରୋଗୀ ହୋଇଥାଏ